ଆମେ ବର୍ଗଡ଼୍ ଆମ ନିଜର୍ ପରିବାର୍ ଛୁଆପିଲାମାନଙ୍କୁ ନେଇକରି ଘରର୍ ସଦସ୍ୟ ସଭେ ଗୋଟେ ବର୍ଗଡ଼୍ର ରେଷ୍ଟୁରାଣ୍ଟ୍ ଗୁଟ୍କେ ଗଲୁଁ ଆ ସେନ ଖାନା ଖାଏବାର୍ ଲାଗି ବସ୍ଲୁଁ ବେଲେ ୱେଟର୍ ଆସ୍ଲେ ପଚ୍ରାଲେ କାଣା କାଣା ନେବ ଆମେ କହେଲୁଁ ତିନ୍ ଛ'ଟା ରୁଟି ଦୁଇଟା ନାନ୍ ଆଉ ଚିକେନ୍ କଷା ଆଉ ପନିର୍ ମଟର୍ ମଟର୍ ପନିର୍ ଦହି ରାଇତା ପାପଡ଼୍ ଇତ୍ୟାଦି ଇତ୍ୟାଦି ନେମୁ ବୋଲିକରି କହିଲୁ ତା'ପରେ ଆଉ ଆମର୍ ପରିବାର୍ର ସଦସ୍ୟ କହେଲା ମୁଇଁ ଆଉ ଦୁଇଟା ରୁଟି ନାନ୍ ଅଧ୍କା ଖାଏମି ବୋଲିକରି କହେଲା ବେଲେ ପୁଣି ଫେର୍ ଆମର୍ ୱେଟର୍କେ ଡାକଲୁ ଆ ସେ ୱେଟର୍କେ ଫେର୍ ଏକ୍ସଟ୍ରା ଦୁଇଟା ବନାବ ବୋଲିକରି ଫେର୍ ଅର୍ଡ଼ର୍ ଦେଲୁ ବେଲେ ଲାଗ୍ଲା ଅଧା ଘଣ୍ଟା ଚାଲିଶ୍ ମିନିଟ୍ ଅଧା ଘଣ୍ଟା ଚାଲିଶ୍ ମିନିଟ୍ ଭିତ୍ରେ ୱେଟର୍ ଆଣିକରି ଆମ୍କୁ ସବ୍କୁ ଖାନା ପହଞ୍ଚେଇ ଦେଲା ବେଲେ ଆମେ ଖାଏଲୁ ଆଉ ଖାଏଲୁ ପିଇଲୁ ଆଉ ଠିକ୍ସେ ଘର୍କେ ଆସ୍ଲୁ